ଆଜ୍ଞା ଆଜ୍ଞା କିଏ କହୁଥିଲେ କି

ମୋ ପାଖରେ ସବୁ ଜିନିଷ ଆଭେଲେବୁଲ୍ ଅଛି କୁହନ୍ତୁ ଆଳୁ ଏବେ କେ ଜି ତିରିଶ ଟଙ୍କା ଅଛି କିନ୍ତୁ ଆପଣ ଯଦି ଅଧିକ ଆଳୁ ନେବେ ତେବେ ଆପଣଙ୍କ ପାଇଁ କିଛି ଡିସ୍କାଉଣ୍ଟ୍ କରାଯିବ ପଇସା କିଛି କମ୍ ଲାଗିବ ନାଇଁ କୋଡ଼ିଏ ଟଙ୍କାରେ କିଏ ଦେଉଥିବ ଆଚ୍ଛା ହଉ ମୁଁ ବାଇଶ ଟଙ୍କାରେ ଦେବି ଆଉ ଠିକ୍ ଅଛି ବାଇଗଣ ଅଛି ପଇଁତିରିଶ ଟଙ୍କା ବୋଇତାଳୁ ଅଛି ବଇଆଳିଶ ଟଙ୍କା କେ ଜି ନାହିଁ ପଚିଶ ଟଙ୍କାରେ ଆମର ଟ୍ରାନ୍ସପୋର୍ଟିଂ ଅଧିକ ପଡ଼ିଯାଉଛି ଚାର୍ଜ୍ ଧରାହେଉଛି ପଚିଶ ଟଙ୍କା ଲେଖାଏଁ ଆଚ୍ଛା ହଉ ତିରିଶ ଟଙ୍କାରେ ଠିକ୍ ଅଛି ଦେବି ତିରିଶ ଟଙ୍କା ଆଉ ଟମାଟୋ ପନ୍ଦର ଟଙ୍କା ଅଛି ଭେଣ୍ଡି ଛୁଇଁ ଆପଣଙ୍କର କେତେ ଦରକାରେ ସେଗୁଡ଼ା ରହିଲେ ଶୁଖିଯିବ ତ ତାକୁ ଅଳ୍ପ ଅଛି ଷ୍ଟକ୍ ଆପଣଙ୍କ କେତେ କେ ଜି ଦରକାର ସେହି ଅନୁସାରେ ମୁଁ ମଗାଇଦେବି ଆଚ୍ଛା ହଉ ଭେଣ୍ଡି ଆସିଯିବ ପଚିଶ ଟଙ୍କା ଛୁଇଁ ଆସିବ ସତୁରୀ ଟଙ୍କା ହଉ ଆଉ ଠିକ୍ ଅଛି ଛୁଇଁ ଆପଣଙ୍କ ପାଇଁ ଷାଠିଏ ଟଙ୍କା ହୋଇପାରିବ ଆଉ ଗାଜର ବିଟ୍ ଅଛି ଗାଜର କେ ଜି ପଇଁଚାଳିଶ ଟଙ୍କା ବିଟ୍ କେ ଜି ଅଛି ବୟାଳିଶ ଟଙ୍କା ହଉ ପଇଁତିରିଶ ଟଙ୍କା ଦେବେ ଆଉ ପିଆଜ ରସୁଣ ଅଦା ଆଭେଲେବୁଲ୍ ଅଛି ଆପଣଙ୍କର ଯେତିକି ଏମାଉଣ୍ଟ୍ ଦରକାର ପିଆଜ କେ ଜି ଅଛି ଚାଳିଶ ଟଙ୍କା ଅଦା କେ ଜି ଅଶୀ ଟଙ୍କା ରସୁଣ କେ ଜି ଶହେ ଟଙ୍କା ଆଚ୍ଛା ହଉ ଆପଣ ଆସନ୍ତୁ ଆପଣ ଆସନ୍ତୁ ଆପଣଙ୍କର କମେଇ ଦେବା ଓଭର୍ ଅଲ୍ ସବୁ ଉପରେ ମୁଁ କମେଇ ଦେଇକି ଠିକ୍ ପ୍ରାଇସ୍ ଆପଣଙ୍କୁ ଦେଇଦେବି କିଛି ନାହିଁ ଆପଣ କେତେ କେତେ ତାରିଖ ଆସିବେ ଆସନ୍ତୁ ଆଜ୍ଞା ତିରିଶ ତାରିଖ ଆସନ୍ତୁ ଆପଣଙ୍କ କେତେ କେ ଜି କ'ଣ ଦରକାର ଆପଣ ଗୋଟେ ଚିଠା କରିକି ପଠାଇ ଦିଅନ୍ତୁ ମୁଁ ତାକୁ ଠିକ୍ ରେଡ଼ି କରିକି ଦେଇଦେବି ଆପଣଙ୍କୁ ଠିକ୍ ରେଟ୍ରେ ଆପଣଙ୍କୁ ଦେଇଦେବି ଆପଣ ୟାଠୁ ଆଉ କମ୍ ରେଟ୍ରେ କେଉଁଠୁ ଆଉ ପାଇପାରିବେ ନାହିଁ ଆପଣ ଆସନ୍ତୁ ସେଦିନ କଥା ହେବା ଆଉ ସକାଳ ଆଠଟାରୁ ରାତି ଦଶଟା ପର୍ଯ୍ୟନ୍ତ ଆପଣ ଯେତେବେଳେ ଆସି ପାରିବେ ଆମର ଆପଣ ଏଇଠି ଆସନ୍ତୁ ଆମର ଗାଡ଼ି ଅଛି ସବୁ ଜିନିଷ ପ୍ୟାକ୍ କରିଦେବା ଆପଣ ଜିନିଷ ଯେତିକି ଯାହା ହେଲା ଆପଣ ସହଜରେ ଠିକ୍ରେ ପହଞ୍ଚିବେ ଯାଇକି ଜାଗାରେ ଓ କେ ଭଲ ଜିନିଷ ମୁଁ ହଣ୍ଡ୍ରେଡ୍ ପର୍ସେଣ୍ଟ୍ ଗ୍ୟାରେଣ୍ଟି ଦେବି ଭଲ ଜିନିଷ ପାଇବେ ହଉ ନାଇଁ ନାଇଁ ଆପଣ ଆସିବେ ନିଜେ ଜିନିଷ ଦେଖିବେ ନେବେ ଯିବେ